ହ୍ୟାଲୋ ମିଶ୍ର ରେଷ୍ଟୁରାଣ୍ଟ୍ରୁ କହିଥିଲେ କି ମୁଁ ଆଜି ସକାଳେ ଗୋଟେ ଅର୍ଡ଼ର୍ ଦେଇଥିଲି ଖାଦ୍ୟ ପାଇଁ ଏହା ଭାତ ଥିଲା ଡାଲ୍ମା ଥିଲା ରୁଟି ଥିଲା ତରକାରୀ ଥିଲା ଏବଂ ମାଛ ଭଜା ଥିଲା ଏହି ଅର୍ଡ଼ରଟା ମୁଁ କହିଥିଲି ଦିନ ଦଶଟା ବେଳେ ପହଞ୍ଚାଇବା ପାଇଁ କିନ୍ତୁ ଏପର୍ଯ୍ୟନ୍ତ ଏ ପାର୍ସଲ୍ଟି ମୋ ପାଖରେ ପହଞ୍ଚି ନାହିଁ ତ ମୁଁ ଜାଣିବାକୁ ଚାଁହୁଛି ଆପଣଙ୍କର ଯେଉଁ ଡେଲିଭରି ବଏ ଆସୁଛି ସେ ଡେଲିଭରି ବଏ ବର୍ତ୍ତମାନ କେଉଁଠି ଅଛି ତାକୁ ଫୋନ୍ କରିକି ମୋତେ ଟିକିଏ ଜଣାଇଲେ ଭଲ ହୁଅନ୍ତା ତେଣୁ ମୁଁ ଯେଉଁ ଡେଲିଭରି ଦେଇଥିଲି ଏ ପର୍ଯ୍ୟନ୍ତ ମୁଁ ପାଇ ନାହିଁ ତେଣୁ ମୁଁ ଖାଇକି ଯିବା ପାଇଁ ମଧ୍ୟ ମୋ ପାଖରେ ଆଉ ସମୟ ନଥିବାରୁ ଆପଣ ମୋତେ ଟିକିଏ ଦୟାକରି କୁହନ୍ତୁ ମୁଁ ବନ୍ତ୍ ଛକରେ ରହିଛି ଏବଂ ବନ୍ତ୍ ଛକରେ ଏଲ୍ ଆଇ ସି ଅଫିସ୍ର ପଛପଟେ ସେହି ଜାଗାରେ ଆଣିକି ଦେବା ପାଇଁ ମୁଁ ଡେଲିଭରିରେ ଲେଖିଥିଲି କିନ୍ତୁ ଏପର୍ଯ୍ୟନ୍ତ ସେ ପହଞ୍ଚି ପାରିନାହିଁ ଆପଣ କେତେ ସମୟ ପରେ ସେ ପହଞ୍ଚିବ ତା'ଠାରୁ ବୁଝି ମୋତେ ଟିକିଏ ଜଣାଇଲେ ଭଲ ହେବ ଏବଂ ମୁଁ ମଧ୍ୟ ସେ ଅର୍ଡ଼ରଟି ନେଇ ବ୍ୟବହାର କରି ପାରିବି